ଭାରତ ସରକାରଙ୍କର ଏକ ପଦକ୍ଷେପର ନାମ ହେଲା ସ୍ୱଚ୍ଛ ଭାରତ ଅଭିଯାନ ଯାହାଦ୍ୱାରା ମଣିଷ ସମାଜର ଚାଲିଚଳନ କରୁଥିବାରୁ ସେମାନଙ୍କର ପରିବେଶକୁ ରକ୍ଷଣାବେକ୍ଷଣ କରିବା ପାଇଁ ଏହି ନିୟମଟି ଭାରତ ସରକାର ଲାଗୁ କରିଥିଲେ ଯାହାଦ୍ୱାରା ଆମ ପରିବେଶ ପରିବେଶ ସ୍ୱଚ୍ଛ ରହିବ ସେଥିପାଇଁ ଏହି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଗାଁ ଗାଁରେ ପଡ଼ୁଥିବା ଅଳିଆ ଆବରାକୁ ତାକୁ ଗୋଟାଇ ତାକୁ କୌଣସି ପ୍ରକାର ଏକ ଜାଗାରେ ପକାଇ ତାକୁ ନିଆଁ ଲଗାଇ ପୋଡ଼ିବା କ'ଣ ଆମ ଘର ଚାରିପାଖ ସଫାସୁତୁରା ରଖିବା ବ୍ଲିଚିଂ ପାଉଡର୍ ପକାଇବା କିମ୍ବା ଫିନାଇଲ୍ ଆଣିକି ଯେତେ ଡ୍ରେନ୍ ଅଛି ତାକୁ ଢ଼ାଳିବା ଏହି ସବୁ କାମ ସେ ତା' ମାଧ୍ୟମରେ କରାଯାଇଥାଏ ତା' ସହିତ ମୁଁ ମଧ୍ୟ ଏଇ କାର୍ଯ୍ୟକ୍ରମରେ ଭାଗ ନେଇଛି ଯେଉଁଠିକି ଆମ ଗାଁରେ ଏକ ବଡ଼ ପୋଖରୀ ଅଛି ସେହି ପୋଖରୀରେ ଦଳ ବହୁତ ଥିଲା ତାକୁ ମଧ୍ୟ ସଫା କରାଯାଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତା' ସହିତ ମୋର ଯେତେ ବି ଯେଉଁ ଜିନିଷ ପତ୍ର ମୁଁ ରଖେ ଯେତେବେଳେ ଘରେ ସବୁ ସଫାସଉତୁରା କରି ସବୁ ପରିଷ୍କାର ପରିଚ୍ଛନ୍ନ କରି କପଡ଼ାରେ ପୋଛି ସବୁ ଜିନିଷକୁ ମୁଁ ରଖିଥାଏ ଆଉ ଯଦି ଆମ ସରକାର ଯଦି ପ୍ରତି ଗାଁରେ ଯଦି କୌଣସି ପ୍ରକାରେ ଗୋଟିଏ ବଡ଼ ଡଷ୍ଟବିନ୍ ଯେଉଁଟାକି ଗାଁର ସବୁ ଲୋକ ଯେମିତି ଗୋଟିଏ ଜାଗାରେ ଆଣି ପକାଇଲେ ଡଷ୍ଟବିନ୍ରେ ସେ ଜିନିଷଟାକୁ କୌଣସି ଗାଡ଼ି ମାଧ୍ୟମରେ ସେ ଡଷ୍ଟବିନ୍ଟାକୁ ନେଇ ଅନ୍ୟତ୍ର ପକାଗଲେ ତା'ହେଲେ ଏ ଯେଉଁ ସୁବିଧାଟା କରାଗଲେ ତା'ହେଲେ ଆମ ଗାଁ ମାନେ ସୁରକ୍ଷିତ ରହିପାରିବ